ପାରମ୍ପାରିକ ଉତ୍ସବରେ ନୃତ୍ୟ କରିବା ସମୟରେ ଲୋକମାନେ ଧୋତି ଗାମୁଛା ପଗଡ଼ି ସେରୱାନି ପିନ୍ଧିଥାନ୍ତି ଓ ମହିଳାମାନେ ଶାଢ଼ୀ ପିନ୍ଧିଥାନ୍ତି ଆମ ଓଡ଼ିଶାର ନୃତ୍ୟଶିଳ୍ପୀ କାଳିଚରଣ ପଟ୍ଟନାୟକ ଓଡ଼ିଶୀ ନୃତ୍ୟ କରିବା ସମୟରେ ସମ୍ବଲପୁରୀଶାଢ଼ୀ ସିଲକ୍ ଶାଢ଼ୀ ପାଟଶାଢ଼ୀ ପିନ୍ଧିଥାନ୍ତି ଏବଂ ବିଭିନ୍ନପ୍ରକାର ହାର କାନଫୁଲ ନାକଫୁଲ ମଥାମଣି ଆଉ ଗଜରା ପିନ୍ଧିଥାନ୍ତି ପାଦରେ ଘୁଙ୍ଗୁର ମଧ୍ୟ ପିନ୍ଧିଥାନ୍ତି ହାତରେ ଚୁଡ଼ି ଶଙ୍ଖା ଝାଲର୍ ପିନ୍ଧିଥାନ୍ତି ଅଣ୍ଟାରେ ଝୁମୁରୁ ଝାଲର୍ ଲଗାଇ ନାଚ କରନ୍ତି